ଆମ ସଂସ୍କୃତିରେ ମହିଳାମାନଙ୍କ ଋତୁସ୍ରାବକୁ ନେଇ କିଛି ନିୟମ ମାନିବାକୁ ପଡ଼େ ଯେମିତିକି ଋତୁସ୍ରାବ ହେଲେ ସେମାନଙ୍କୁ ମନ୍ଦିର ଯିବାକୁ ପଡ଼େ ନାହିଁ ଠାକୁର ଘରେ ଠାକୁର ପୂଜା କରିପାରିବେନି ଗୋଟେ ସପ୍ତାହ ପର୍ଯ୍ୟନ୍ତ ମନ୍ଦିର ଯାଇପାରିବେନି ସବୁଦିନେ ମାନେ ଘରେ କିଛି ଝୁଆମାନେ ଦେବି ପିଣ୍ଡି ଭିତରେ ପଶିପାରିବେନି ଏମିତି କିଛି ବହୁତ ନୀତି ନିୟମ ଥାଏ ବର୍ତ୍ତମାନ ସମୟରେ ବି ଆମ ଓଡ଼ିଆ ସଂସ୍କୃତିରେ ଏସବୁକୁ ସ୍ତ୍ରୀଲୋକମାନେ ମହିଳାମାନେ ଝିଅମାନେ ପାଳନ କରୁଛନ୍ତି କାରଣ ଏଇଟା ଆମ ରୀତିନୀତି ପୂର୍ବ କାଳରୁ ମାନିଆସିଛନ୍ତି ସେମାନେ ଜାଣିଛନ୍ତି କି ଠାକୁର ଅପବ୍ରିତ ହୋଇଯିବେ ଏମିତି ବହୁତ କିଛି ରୀତିନୀତି ଆମ ସଂସ୍କୃତି ଆମ ପରମ୍ପରାରେ ରହିଛି ଯାହାକି ମହିଳାମାନଙ୍କୁ ଋତୁସ୍ରାବକୁ ନେଇ କୁହାଯାଏ ଏମିତି ବହୁତ କିଛି ଅଛି